ଆମ ଭାରତରେ ଭଲ ଭଲ ପ୍ୟାଣ୍ଟ ସାର୍ଟ ଦେଖିବାକୁ ମିଳେ ବହୁତ ବହୁତ ଜାଗାରେ ମିଳେ ବହୁତ ଫ୍ୟାସନ୍ ତ କିଏ ଚିରା ପିନ୍ଧିଲେ କିଏ ଭଲ ପିନ୍ଧନ୍ତି କିଏ କଲର୍ ବାଲା ପିନ୍ଧିଲେ କିଏ ସାଧା ସିମ୍ପୁଲ ପିନ୍ଧନ୍ତି ତେଣୁ ଭାରତରେ ବହୁତ ଭଲ ଭଲ କପଡ଼ା ମିଳେ ତ କିଏ ପ୍ୟାଣ୍ଟ ସାର୍ଟ ଜିନ୍ସ ପ୍ୟାଣ୍ଟ ସବୁ ପିନ୍ଧନ୍ତି ତେଣୁ ଆମେ ଆଣୁଛୁ ଯେ ଗୋବ୍ରା ଭଞ୍ଜନଗର ସପିଙ୍ଗ ମଲ୍ ଭୁବନେଶ୍ୱର ଆସ୍କା ବରହମପୁର ଏସବୁ ଜାଗାରୁ ମିଳେ ସେଗୁଡ଼ିକ ଅଧିକ ଦାମ ହେଇଯାଉଛି ତ ସେଗୁଡ଼ିକ କମ୍ ପଇସାରେ ମିଳିବା ଦରକାର କମ୍ ପଇସାରେ ମିଳିଲେ ଟିକେ ଭଲ ଲାଗେ ପ୍ୟାଣ୍ଟ ସାର୍ଟ ପିନ୍ଧ ପର୍ବପର୍ବାଣି ହେଲେ ଯାଉ ଆମେ ଗୋବ୍ରା ଭଞ୍ଜନଗର ସପିଂ ମଲ ଭଲ ଭଲ ପ୍ୟାଣ୍ଟ ସାର୍ଟ ମିଳିବାକୁ ଇଚ୍ଛା କରଛୁ ତ ସେଥିରେ ଟିକେ ଟିକେ କମ୍ ଦାମ୍ରେ ମିଳିବା ଉଚିତ କମ୍ ଦାମ୍ରେ ମିଳିବା ଉଚିତ ତ ସେ ଅଧିକ ପଇସା ଯୋଗୁ ସେଇଟା ପିନ୍ଧିବାର ଇଚ୍ଛା ଥିଲା ଆଉ ଆଣି ହଉନି ସେଇଟା କମ୍ ପଇସାରେ ମିଳିଥିଲେ ଭଲ ହେଇତା ଏସବୁ ପ୍ୟାଣ୍ଟ ସାର୍ଟ କି କି କଟନ ଦରକାର କି ପଲିଷ୍ଟର ତ ତ ଗୋବ୍ରାରେ ସେଇଟା ମିଳିନଥିବା ହେଲେ ସପିଙ୍ଗ ମଲକୁ ଯିବାକୁ ପଡ଼ୁଛି ସପିଙ୍ଗ ମଲରେ ମିଳିନଥିବା ବେଲେ ଭଞ୍ଜନଗର ଯିବାକୁ ପଡ଼ୁଛି